ମୁଁ ଗୋଟେ ଆଇରନ୍ ବାଜାଜ୍ କମ୍ପାନୀର୍ କିଣିକି ଆଣିଥିଲି ସେ ଦୋକାନୀ ମୋତେ କହିଲା ଭଲ ପଡ଼ିବ ଆଉ ଭଲ କମ୍ପାନୀ ହେଇଥିବାରୁ ସେ ମୋ ପାଖରୁ ଆଠ ଶହ ଟଙ୍କା ନେଇଗଲା ଆଉ ମୁଁ ଆଣି ଆଠ ଦଶ ଦିନ ବ୍ୟବହାର କଲି ଯେ ସେ ବହୁତ ଶୀଘ୍ର ଗରମ ହେଇ ଗରମ ହେଇକି ସାର୍ଟ ପତ୍ର ଯାହା ବି ଆଇରନ୍ ଦେଲେ ସେ ଲାଗିଗଲା ଆଉ ଲାଗିଯାଇଥିବାରୁ ଯେହେତୁ ଏତେ ଟଙ୍କା ଦେଇକି ଆଣିଛି ସାତ ଦିନି ସେ ଦୋକାନବାଲା ମୋତେ କହିଥିଲା ବର୍ଷେ ଗ୍ୟାରେଣ୍ଟି ଦେବା ପାଇଁ ଦେଖିଲାବେଳକୁ ଆଠ ଦିନ ସମୁଦାୟ ମୁଁ ଆଇରନ୍ କରିଛି ଆଉ ଯେତିକି ଯାହା ବି ଆଇରନ୍ ଦେଲା ବେଳକୁ ସିଏ ଲାଗିଯାଉଛି ଆଉ ଲାଗିଯାଇଛି ଯେତେବେଳେ ମୁଁ ମାନେ ଏଇ ଜିନିଷଟା ଆଣିକି ଏତେ ବର୍ଷେ ପାଇଁ ଯେହେତୁ ଦେଇଥିଲା ସିଏ ଗ୍ୟାରେଣ୍ଟି ଆଠ ଦିନ ବ୍ୟବହାର କଲା ମୁଁ ବହୁତ ଲସ୍ରେ ଲସ୍ରେ ପଡ଼ିଲି ନା ଆଉ ଲସ୍ରେ ପଡ଼ିନି ଆଉ ସେ ଦୋକାନବାଲା ମୋତେ ଠକି ଦେଲାନା କ'ଣ କଲା ଏଇଠି ଆଉ କଣ କରିବି